ପଶୁ ପାଳନରେ ସାଧାରଣତଃ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦିଙ୍କୁ ପାଳନ କରାଯାଏ କିନ୍ତୁ ଗୋଟିଏ ପ୍ରକାରର ପଶୁ ରହିବା ଭଲ କିନ୍ତୁ ଆମେ ଦୁଇ ତିନି ପ୍ରକାର ରଖିଲେ ଆମର ଅଧିକା ଲାଭ ହେବ ଗାଈ ଛେଳି କୁକୁଡ଼ା ଏଇ ତିନିଟାକୁ ଅଲଗା ଅଲଗା ରଖିହେବ ଏଥିରୁ ଅଧିକା ଲାଭବାନ ବି ହେଇ ପାରିବା

ଆଣିକିରି ଗାଈ ରଖିଛି ଗାଈରୁ କ୍ଷୀର ସୋସାଇଟି ବାଲା ନେଇଯାଉଛନ୍ତି ଆଉ ସେଇଥିରୁ ବି ଆଉରି କିଛି କ୍ଷୀର ଘରେ ରଖିକିରି ସେଇଥିରେ ଘିଅ କରୁଛି ଆଜିକାଲି ତ ଘିଅଟା ବହୁତ ଡିମାଣ୍ଡ ଲୋକମାନଙ୍କର ତେଣୁ ଘିଅ ବିକ୍ରି ଦେଇବି ମୋତେ ଭଲ ପଇସା ପାଉଛି ଆଉ ଗାଈମାନଙ୍କର କାମ କରିବା ପାଇଁ କି ତାଙ୍କର ଦାନା ଖାଇବା ପାଇଁ ସବୁଗୁଡ଼ା ଯେଉଁ ଖର୍ଚ୍ଚ ସେଥିରେ ଏଇଥିରୁ ମୋର ହେଇକିରି ବି ମୋର ବହୁତ ଲାଭ ମୋତେ ମିଳୁଛି

ତେଣୁ କୁକୁଡ଼ାରେ ମୋତେ ବହୁତ ଭଲ ଲାଭ ମିଳୁଛି

ଓ ସେଥିପାଇଁ ଆୟର ଉତ୍ସ ବହୁତ ଭଲ ରହୁଛି